ହଁ କେଉଁଠି ଅଛୁ ହେଁ ଘରେ ଅଛୁ ବୋଲେ ଯିବାକି କେଉଁଠି ଦେଓମାଳି ଆଡ଼େ କେଉଁଠି ଗୋଟେ ପିକନିକ୍ ଯିବାକି ବୋଲୁଥିଲି ହଁ ଇଏ କେତେଜଣ ପରା ବାହାରିବ ତୁମେ ଯିବା ଗୋଟେ ଟ୍ୟାକ୍ସି କେମିତି ଗୋଟେ ଗୁଡ଼ା ଗୋଟେ କହିବା ଗାଏ ଗୋଟେ ଭଡ଼ା କେଉଁଟା ଗୋଟେ କରବା ଆର ଯିବା ସନ୍ଧ୍ୟାବେଳକୁ ଗୋଟେ ଭୋଜି ଫୋଜି କରିକି ଆଇବା ବୋଲୁଛେ ଫ୍ୟାମିଲି ଫ୍ୟାମିଲି ପଳାଇବା କି ବୋଲୁଛେ ସାଙ୍ଗସାଥି ତ ଯେତିକି ବେଳେ ଇଚ୍ଛା ନ ସେତିକି ବେଳେ ଯାଇ ହେଉଛି ହଉ ହଏ ତୋର ଚିହ୍ନା ପରିଚୟ ଅଛନ୍ତି ଆକେ ସେ ଟ୍ୟାକ୍ସି ଗୋଟେ କେଉଁଟା ଭଡ଼ା କରୁନୁ ନହେଲେ କହିଦେବୁନୁ ନହେଲେ ଆସିକି ଇଏ କ'ଣ ଆଇଟମ୍ କେମିତି କରବା କେଉଁଟା ନେବା ଆରେ ଚିକେନ୍ ଫିକେନ୍ କିରା କରବାନା କି ଚିକେନ୍ ଫିକେନ୍ କରବା କି ନାହିଁ ବୋଲଛି ହେଇ ସେଇଟା କହୁଛି ଟିକେ ଅଳ୍ପ ଟିକେ କରବା ସେଇଟା ତ ଗରମକୁ ଖାଇ ହବ ନାହିଁ ଆବ ଯେ ଦୁଇ ପ୍ରକାର ଡାଲି ଫାଲି କେଉଁଟା ମିଶା ଭଲ ଆଇଟମ୍ କରିଲେ ହବ ସିନା ନାହିଁ ହଇ ନାହିଁ ନାହିଁ ଦେଖ ଦେଖି ଭଡ଼ା କରି ଯିବା କାହିଁ ମାର୍କେଟରେ ଯିବା ମିଶି କରି ମାର୍କେଟ କଲେ ହବ ନାହିଁ କି ସେପଟେ ଯେ କିଣା କିଣି ହେବନି ସବୁ ସାମାନ ପତ୍ର ନେଇଯିବା ଆରେ ସେପଟେ ଆକା ସବୁ ବନାଇବା ହଁ ନାହିଁ ନାହିଁ ସେଇଟା ହେଉଛି ସେଇଟା ସେଇଟା ଜାଣିଛୁ କା ଚାମ୍ବରକେ ଅଛି ଯେ ସେଇରା ହେଇଯିବ ଯେ ଗ୍ୟାସ୍ ତ ଆମର ତ ଅଳ୍ପ ଟିକେ କରାହେଉଛି ହଉ କେମିତି କରିବା କହିଲେ ଶହେ ସେମିତି କରବା ବେ ଦେଖ ସୁବିଧା ଦେଖ କାହିଁ ବାହାରବାଟା କିସଟା କାଲିକି ଯିବା ଯେ ଅଜୟ ଯେମିତି ମର୍ଣ୍ଣିଙ୍ଗ ଟାଇମ୍ରେ ସକାଳୁ ସକାଳୁ ପରା ଯିବା ନହେଲେ ଆରେ ଖରାକୁ ବା କାହିଁ ଯାଇହେବ ଗାଡ଼ିବାଲା କଥା ହେଇ କରି ଘରେ ମିଶା ଟିକେ ଜଣାଇଲୁ କି ନାହିଁ ବୋଲି ଜଣାଇ ଦେଇଥାଆନ୍ତୁ ନହେଲେ ଟିକେ ନାହିଁ ସେଇଟା ଆଗା ନାହିଁ ମୁଇଁ ଘରେ ଟିକେ ଅନ୍ୟମନସ୍କ କହିଦେଇଛି ତ ଗୋଟେ ଟିକେ ବୁଲା ବୁଲି ଟିକେ ଜାଗା ପରା ଦେଓମାଳି ଆଡ଼େ ବୁଲି କରି

କିଟା ହଁ ମାର୍କେଟିଙ୍ଗ ହଏ ମାର୍କେଟିଙ୍ଗ କର ଦେବା ଆରେ କିଛି ନାହିଁ ନ ସେ ସେସବୁ ଗାଡ଼ି ଫାଡ଼ି କଥା ହେଇ ଲେଖା ମାର୍କେଟିଙ୍ଗ କରବା ସକାଳୁ ତୁ ଟିକେ ଜଲଦି ଟିକେ ବାହାରବାରେ ସେପଟେ ଆକା ଯେମିତି କି ଖାଇବା ପିଇବା ସେଇ ବାଟେ ହେଇଯାଉ ହଉ ସେଇରା ସେପାଖେ ପାଞ୍ଚଟା ଛଅଟା ବେଳେ ପଳାଇବା ବୋଲୁଛି ହଏ ଭଲ ଅଛି ଗେ ବିଜାର ଲାଗିଯାଉଛି ଘରେ ମିଶା ବୋଲି ହେଇ ନାହିଁନ ତ ପିଲାମାନେ ବୁଲିବାକୁ ଯାଇ ହେଉଛି ଯେ ଫ୍ୟାମିଲିକୁ ମିଶା ଘରେ ଲାଗୁନି ବୋଲେ ନାହିଁ ଲାଗୁନି ବୋଲେ କି ନାହିଁ ହଏ ହଏ ହଏ ହଁ ହଁ ହଁ ହଉ ରଖୁଛି କନଫର୍ମ ସନ୍ଧ୍ୟାବେଳେ ମିଶିବା ନହେଲେ ହେଲା ହଉ ହଁ